ମୋର ବିଭିନ୍ନ ଲକ୍ଷ୍ୟ ତ ରହିଛି ତଥାପି ବ୍ୟକ୍ତିଗତ ଭାବରେ ମୋର ଏକ ମୁଖ୍ୟ ଲକ୍ଷ୍ୟ ରହିଛି ଆକାଂକ୍ଷା ରହିଛି ଯୋଉଟା କି ଗୋଟେ ଭୁବେନେଶ୍ୱରରେ ଗୋଟେ ଜାଗା କିଣି ସେଠାରେ ଗୋଟେ ଘର କରିବାପାଇଁ ଏଇ ଯୋଉ ଆକାଂକ୍ଷା ବା ମୋ ଲକ୍ଷ୍ୟ ଟି ଅଛି ହେଟା ବହୁତ ଦିନରୁ ମୋର ରହିଛି କାରଣ ମୁଁ ଭୁବେନେଶ୍ୱର ରେ ଘର ଭଡ଼ା ନେଇଥିଲି ଆଉ ଘର ଭଡ଼ା ନେଇକି ବହୁତ ପଇସା ମଧ୍ୟ ଦେଇଛି ଆଉ ଦେଲା ଭିତରେ ମୁଁ ଭାବେ ଯେତେବେଳେ ମୁଁ ଘର ଭଡ଼ା ଦେଉଥିଲି ସେତେବେଳେ ବହୁତ କଷ୍ଟ କରିକି ମଧ୍ୟ ଦେଉଥିଲି ଆଉ ଯଦି ସେଇ ଘର ଭଡ଼ା ମୁଁ ରଖିଥାନ୍ତି ତାହେଲେ ଗୋଟେ ଘର ବି ହେଇଯାଇଥାନ୍ତା ତେଣୁ ମୋର ଲକ୍ଷ୍ୟ ରହିଛି ଗୋଟେ ଜାଗା କେମିତି କିଣିବି ଆଉ ଘରଟେ କରିବି ସେଥିପାଇଁ ମୁଁ ମଧ୍ୟ ମୋତେ କେତେ ଲୋକ ପ୍ରେରଣା ମଧ୍ୟ ଦେଇଛନ୍ତି ଯେ ନିଶ୍ଚିନ୍ତ ଭାବେ ତୁ ନିଶ୍ଚିନ୍ତ ଜାଗା କିଣିବୁ ଘର କରିବୁ ଏବଂ ସେଇଗୁଡ଼ିକ ହାସଲ କରିବାକୁ ମୁଁ ମୋର ପିତା ମାତା ଏବଂ ଅନ୍ୟାନ ସାଙ୍ଗସାଥିଙ୍କ ଠାରୁ ପ୍ରେରଣା ପାଇଛି ଆଉ ସାହାଯ୍ୟ ସହଯୋଗ ପାଇଛି ଆଉ ସେଥିପାଇଁ ମଧ୍ୟ ମୁଁ ଅଧିକ କାମକରି କିଛି ରୋଜଗାର କରି ତାକୁ ମଧ୍ୟ ସଞ୍ଚୟ କରିଛି ଆଉ ସେଇ ସଞ୍ଚିତ ଟଙ୍କାରେ ଜାଗା ଖଣ୍ଡେ ନିଶ୍ଚିନ୍ତ ଭାବରେ କିଣିବି ଏବଂ ଜାଗା କିଣିଲା ପରେ ସେଠାରେ ବ୍ୟାଙ୍କ ତରଫରୁ କିଛି ଟଙ୍କା ଆଣି ଘର କରିବାପାଇଁ ମୁଁ ଆକାଂକ୍ଷା ରଖିଛି ଆଉ ଏଇ ଯୋଉ ଆକାଂକ୍ଷା କୁ ଆଶା କୁ ପୂରଣ କରିବାପାଇଁ ମୁଁ ବହୁତ କଷ୍ଟ ମଧ୍ୟ ଶିକାର କରୁଛି କାରଣ କଷ୍ଟ ନକଲେ ଇଷ୍ଟ ମିଳିବ ନାହିଁ କଷ୍ଟ କଲେ ସିନା ଆମେ ରୋଜଗାର ଅଧିକ କରିବା ଆଉ ରୋଜଗାର ଅଧିକ କଲେ ସିନା ଆମେ ସଞ୍ଚୟ କରିବା ତେଣୁ ବର୍ତ୍ତମାନ ପରିସ୍ଥିତିରେ ମୁଁ ବିଗତ ପାଞ୍ଚ ବର୍ଷ ହେଲାଣି ବହୁତ ପରିଶ୍ରମ କରୁଛି ଆଉ ସେଇ ପରିଶ୍ରମ ର ଫଳ ମଧ୍ୟ ପାଇବି ବୋଲି ମୁଁ ନିଶ୍ଚିନ୍ତ ଭାବରେ ଆଶା କରିଛି କାରଣ ମୁଁ ପରିଶ୍ରମ ର ଫଳ ନିଶ୍ଚିନ୍ତ ପାଇବି ତେଣୁ ଏଇ ଯୋଉ ଆଶା ଟି ମୋର ରହିଛି ସେଟା ନିଶ୍ଚିନ୍ତ ପୂରଣ ହେବ ଏବଂ ସେଥିପାଇଁ ମୋର କାର୍ଯ୍ୟକ୍ରମ ଚାଲୁ ରଖିଛି ଏବଂ ଜାଗା ମଧ୍ୟ ମୁଁ ଖୋଜି ସାରିଛି ଆଉ ଘର ନିଶ୍ଚିନ୍ତ ଭାବରେ ହେବ